ମୁଁ ପ୍ରାୟତଃ ବହୁତ ଖେଳ ଖେଳେ କ୍ରିକେଟ୍ ବ୍ୟାଡ଼ମିଣ୍ଟନ ହକି ଫୁଟବଲ୍ କବାଡ଼ି ଏହିସବୁ ଖେଳ ଖେଳେ ଏଥିମଧ୍ୟରୁ ମୁଁ ବିଶେଷତଃ କ୍ରିକେଟ୍ ଖେଳଟିକୁ ପସନ୍ଦ କରେ କ୍ରିକେଟ୍ ଖେଳଟି ଏଗାର ଜଣ ସଦସ୍ୟଙ୍କୁ ନେଇକି ଖେଳାଯାଏ ସେଥିମଧ୍ୟରୁ ଜଣେ ମୁଖ୍ୟ ହିସାବରେ ଭାଇସ୍ କ୍ୟାପଟେନ୍ ଭାଇସ୍ କ୍ୟାପଟେନ୍ ରୁହନ୍ତି ଏବଂ ତାଙ୍କ ଉପରେ କ୍ୟାପଟେନ୍ ବୋଲି ଜଣେ ରୁହନ୍ତି ଏଗାର ଜଣଙ୍କୁ ନେଇକି ଖେଳ ଖେଳାଯାଏ ଏଵଂ ଅନ୍ୟ ଦଳର ସେହି ଭଳି ଭାବରେ ଏଗାର ଜଣକୁ ନେଇକି ଗୋଟିଏ ଟିମ୍ ଗଠନ କରାଯାଏ କ୍ରିକେଟ୍ ଖେଳରେ ଦୁଇ ଟିମ୍ ମିଶିକି ଖେଳଟିକୁ ଖେଳାଯାଏ ଏଵଂ ସେଥିମଧ୍ୟରୁ ଅମ୍ପେୟାର ମଧ୍ୟ ଦୁଇ ଜଣ ରୁହନ୍ତି ଅମ୍ପେୟାରମାନେ ଯେଉଁ ଡିସିସନ୍ ନିଅନ୍ତି ସେହି ଡିସିସନ୍ ନେବାକୁ ଆମେ ବାଧ୍ୟ ଏଵଂ କ୍ରିକେଟ୍ ଖେଳିବା ଦ୍ଵାରା ଆମର ମସ୍ତିଷ୍କ ସୁସ୍ଥ ରୁହେ ଏଵଂ ଏନର୍ଜି ଆସେ ଶାରୀରିକ ସକ୍ଷମ ହୁଏ ଶକ୍ତ ହୁଏ ମଜବୁତ ହୁଏ ଏଵଂ ତତ୍ ସଙ୍ଗେସଙ୍ଗେ ଆମକୁ ଭଲ ବି ଲାଗେ